ସ୍ଥାନୀୟ କଳାକାରମାନେ ଆମର୍ ସ୍ଥାନର କିମ୍ବା ରାଜ୍ୟର କଳା ଏବଂ ସଂସ୍କୃତି ସଂରକ୍ଷଣ କର୍ବାର୍ ଲାଗି ବହୁତ ପ୍ରୟାସ କରି ଚାଲିଛନ୍ ସେମାନେ ନିଜର୍ କଲାକେ ପ୍ରଦର୍ଶନ୍ କର୍ବାର୍ ଲାଗି ଲୋକର ଖୋବ୍ ପଖ୍କେ ଯାଉଛନ୍ ନିଜର୍ କଲା ପ୍ରସ୍ତୁତ୍ କରୁଛନ୍ ବିନା କିଛି ପଏସାରେ ବିନା କିଛି ସ୍ଵାର୍ଥରେ ସେମାନେ ଯାଇକରି ସବୁ ଆଡ଼୍କେ ନିଜର୍ କଲା ପ୍ରଦର୍ଶନ୍ କରୁଛନ୍ ଆର୍ ସେତାର୍ ସହିତ ଆମର୍ ସଂସ୍କୃତିକ ନି ଭୁଲ୍ବାର୍ ସାଂସ୍କୃତି ସାଂସ୍କୃତିକେ ବଁଚେଇକରି ସବୁବେଳେ ରଖୁଛନ୍